ପ୍ରଯୁକ୍ତିବିଦ୍ୟା ଶିକ୍ଷା ମନୋରଞ୍ଜନ ବାଣିଜ୍ୟ କ୍ଷେତ୍ରରେ ଆମର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେ ଯିଏ କି ସମସ୍ତଙ୍କୁ ସେ ଗ୍ୟାସ୍ ଘରେ ଘରେ ଚଳିବା ପାଇଁ ଯୋଗାଇ ଦେଇଛନ୍ତି ଆଉ ଆମର୍ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ବି ଆମର୍ ଇ'ଟା କାଳିଆ ଯୋଜନା କେମିତି ଲୋକଙ୍କୁ ସୁବିଧା ସୁଯୋଗ କରିପାରିବ କିଛି କରିବାରେ ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି ହେଲ୍ଥ୍ କାର୍ଡ଼ ବନେଇକି ଦେଇଛନ୍ତି କୌଣସି ଲୋକ ଯଦି ଅସୁବିଧାରେ ପଡ଼ିଥିବେ ଯଦି ବି ଯିବେ ସେମାନଙ୍କ ପାଇଁ ଆଉ ଆମର ଗାଁ'ର ସରପଞ୍ଚ ଯିଏ କି ଆମ ଗାଁ ସଡ଼କ ସୁରକ୍ଷା କାର୍ଯ୍ୟ କରିଛନ୍ତି